ଓଡ଼ିଶାର ଜଣେ କୃଷକ ବା ଚାଷୀ ଭାବରେ ଏମାନେ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହୋଇଥାଉ ଯେମିତି ଆମ ଫସଲ ଭିତରେ ଧାନ ଫସଲରେ ଭିତରେ ଆମେ ଧାନ ଫସଲ କରିଥାଉ ସେତେବେଳେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ ଯେମିତି ପ୍ରଥମେ ବିହନକୁ ଦେଖିବାକୁ ପଡ଼ିଥାଏ ଯଦି ସଠିକ ବିହନ ଆମେ ମାଡ଼ିବା ନାହିଁ ତେବେ ତାହା ଗଜା ହେବନି ଫଳରେ ଆମେ ଧାନ ଗଛ ରୋଇ ପାରିବା ନାହିଁ ସେମିତି ଧାନ ଗଛ ଟିକେ ବଡ଼ ହେଲା ପରେ ତାହାକୁ ରୋଗ ପୋକ ଆକ୍ରମଣ କରିଥାନ୍ତି ଯେମିତି ସେ ରୋଗ ପୋକଗୁଡ଼ିକ ଆମେ ନଷ୍ଟ କରିବା ନାହିଁ ବା ମାରିବା ନାହିଁ ତେବେ ତାହା ଧାନ ଗଛ ଖାଇ ଆମ ଅମଳକୁ ପୁରା ପ୍ରଭାବିତ କରିଦେବେ ସେମିତି ତାପରେ ଧାନ ଯେତେବେଳେ ପାଚି ଆସେ ସେତେବେଳେ ମଧ୍ୟ କାଣ୍ଡ ବିିନ୍ଧା ପୋକ ଇତ୍ୟାଦି ଲାଗି ରହିଥାନ୍ତି ସେମିତି ଆଖୁ ଚାଷ ବା ମୁଗ ବିରି କୋଳଥ ହରଡ଼ ଇତ୍ୟାଦି ଯେକୌଣସି ଚାଷ କଲେ ପ୍ରଥମେ ପ୍ରଥମ ଆହ୍ୱାନ ହେଉଛି ଯେ ବିହନ ବାଛିବା ଯଦି ଆମେ ସଠିକ ବିହନ ବାଛିବା ତେବେ ଗଛଗୁଡ଼ିକ ସମସ୍ତ ଗଛ ଭଲଭାବରେ ହେବ ସେମିତି ଗଛଗୁଡ଼ିକ ଯେମିତି ଧୀରେ ଧୀରେ ଧୀରେ ବଢ଼ିଥାଏ ସେମିତି ତାହାକୁ ବହୁତ ପ୍ରକାର ରୋଗ ପୋକ ଆକ୍ରମଣ କରିଥାନ୍ତି ସେଇ ରୋଗ ପୋକଙ୍କ ଦାଉରୁ ରକ୍ଷା କରିବା ପାଇଁ ଆମେ ସେଇ ଚାଷ ବା ଫସଲରେ କୀଟନାଶକର ପ୍ରୟୋଗ କରିଥାଉଁ ସେମିତି ଦେଖିବାକୁ ଗଲେ ପୁଣି ଅମଳ ସମୟରେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯେମିତି ପାଣିପାଗ ଯେତେବେଳେ ଆମ ଅମଳ କରି ସେତେବେଳେ ମଧ୍ୟ ବର୍ଷା ପବନର ଭୟ ଥାଏ ଯଦି ସେଇ ସମୟରେ ବର୍ଷା ହେଲା କିମ୍ବା ପବନ ଆମ ଅମଳ ଖୁବ ଗଭୀର ଭାବରେ ପ୍ରଭାବିତ ହୋଇଥାଏ ଏବଂ ଆମେ ଯେଉଁ ଅମଳ ପାଇବା କଥା ତାହା ପାଇପାରୁ ନାହିଁ ପୁଣି ଯେତେବେଳେ ଅମଳ କରିସାରୁ ତେବେ ତାହାକୁ ସାଇତି ରଖିବା ମଧ୍ୟ ଗୋଟେ ଆହ୍ୱାନ କାରଣ ତାହାକୁ ଭଲ ଭାବେ ସାଇତି ନ ରଖିଲେ ତାହା ନଷ୍ଟ ବା ପଚିଯିବାର ସମ୍ଭାବନା ଥାଏ ପୁଣି ଯେଉଁ କୃଷିଜାତ ଦ୍ରବ୍ୟ ହବା ସେଗୁଡ଼ିକ ଆମେ କେମିତି ବଜାରରେ ବିକି ଭଲ ଦୁଇ ପଇସା ପାଇପାରିବା ସେଇଟା ମଧ୍ୟ ଗୋଟେ ଆହ୍ୱାନ ସେଥିପାଇଁ ଚାଷୀ ନିଜ କଷ୍ଟ ଅର୍ଜିତ ସବୁ କୃଷି ଜାତ ଦ୍ରବ୍ୟକୁ ସଠିକ ଉପାୟରେ କେମିତି ବିକ୍ରି କରିବ ତାହାକୁ ଧ୍ୟାନ ଦେବା ଉଚିତ୍ ସେଥିପାଇଁ ସରକାର ଆଜିକାଲି ସେହି କୃଷିଜାତ ଦ୍ରବ୍ୟଗୁଡ଼ିକ ଖୋଲା ବଜାରରୁ ସିଧାସଳଖ କିଣି ନେଉଛନ୍ତି ପୁଣି କୃଷକମାନଙ୍କୁ ସମର୍ଥନରେ ତାହାଙ୍କୁ କିଛି ସାହାଯ୍ୟ ମଧ୍ୟ କରୁଛନ୍ତି ଏବଂ କୀଟ ମାରିବା ପାଇଁ ବିଭିନ୍ନ ଔଷଧର ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି